ହଁ ହେଲୋ

ଆଉ କ'ଣ ଭାଇ ନାହାନ୍ତି ଚାଲବୁଲ କରିବାକୁ ଆସୁଛ ଝିଅ ନାହିଁ କି

ଉଁ ହୁଁ ଆମର ହେଲେ କାଟିଛି ଆଉ ଟିକେ ଟିକେ କମି ଯାଅ ନାଇଁ ଆସିନି ଆସିନି କାଇଁ ଆମ ଖାତାକୁ ତ ଆସିନି ଗମେଣ୍ଟ୍ ଦେବ କହୁଛି କାଇଁ ଦେଇନି ଆଉ କେବେ ଆସିବ କେଜାଣି ହଁ ଚେକ୍ କରିଥିଲି ହଁ ଚେକ୍ କରିଥିଲି ଆଉ ଦେବ ସବୁ କରିବ ଅଃ ଏବେ ଆଦାୟ ହେଇଛି ସେଥିପାଇଁ ମୁଁ କହିଛି କରିବ ହେଲୋ ଉଁ ହୁଁ ଥିଲା କରିବା କରିବା ହୁଁ ମୁଁ ସେ କରିଥିଲି ହୁଁ ସବୁ ଚଳିବ ଅଯଥା ଆସିବ କରିବା ଆଗକୁ ହୁଁ ହୁଁ

ହୁଁ ଆଉ କିଏ ତୁମ ସମୟରେ ରାଜୁତି କରିଥିଲେ ତାପରେ ଯିବା ଆଉ ଆଉ ସେଟା କରି ଦିଅ ଆଗକୁ ହେଲା ଏମିତି କରିବା ଆମେ ଶୀଘ୍ର ଦେଲେ କରିବ ସେ ହଁ ହଁ ହଁ ରଖି ଦିଅ